ଆମ ଅଞ୍ଚଳରେ ସବୁ ପ୍ରାଥମିକ ବିଦ୍ୟାଳୟ ରହିଛି ହାଇସ୍କୁଲ ରହିଛି ଆଉ କଲେଜ ବି ରହିଛି ଗୋଟିଏ ଅଟୋନମସ କଲେଜ ଅଛି ସରକାରୀ ସ୍ତରରେ ଅଟୋନମସ କଲେଜ ଅଛି ବାଳିକା କଲେଜ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ରହିଛି ଆଉ ବେସରକାରୀ ସରସ୍ଵତୀ ଶିଶୁ ମନ୍ଦିର କିଛି ଛୁଆଙ୍କୁ ଇଏ ହାଇସ୍କୁଲ ତଳ ସ୍ତରଠୁ ହାଇସ୍କୁଲ ପର୍ଯ୍ୟନ୍ତ ସରସ୍ଵତୀ ଶିଶୁ ମନ୍ଦିର ରହିଛି ଆଉ ରହିଛି ବର୍ତ୍ତମାନ ସବୁ ଆପଣଙ୍କର ଏସ୍ସି ଏସ୍ଟି ଏସ୍ଟି ପିଲାମାନଙ୍କ ପାଇଁ ସବୁ ସ୍ୱତନ୍ତ୍ର ଏସ୍ସି ଏସ୍ଟି ପିଲାମାନଙ୍କ ପାଇଁ ଆବାସିକ ବିଦ୍ୟାଳୟମାନ ସେ ବି ରହିଛି ଆଉ ସାଧାରଣତଃ ଏସ୍ସି ଏସ୍ଟି ପିଲାମାନଙ୍କ ପାଇଁ ସେ ସେ ଗୁଡ଼ାକ ରହିଛି ଏ ଇଏ ହେଲା କଥା ଆଉ